ଆମର ଜୀବନରେ ବି ଗ୍ରହ ଅଛନ୍ତି କାରଣ ଚନ୍ଦ୍ର ପୃଥିବୀ ପୃଥିବୀରେ ତ ଗ୍ରହ ଅଛନ୍ତି ସେଥିପାଇଁ ତ ଆମର ଆମେ ମାନେ ବଞ୍ଚିପାରୁଛୁ ନିଶ୍ୱାସ ପ୍ରଶ୍ୱାସ ନେଇପାରୁଛୁ ଗଛଲତା ବି ସେଥିରେ ନିଶ୍ୱାସ ପ୍ରଶ୍ୱାସ ଚଳ ପ୍ରଚଳନ କରୁଚନ୍ତି ତାପରେ ଆମର ଚନ୍ଦ୍ରକୁ ଏବେ ତ ଯାନ ଯାଇପାରିଛି ଯାଇପାରିକି ସେଥିରେ ବୁଲିଛନ୍ତି ବୁଲିକି ସେଠି ରହିକି ଆସିଛନ୍ତି ଜୀବନ ବି ଆଗକୁ ବି ତାଙ୍କର ବି ଜୀବନ ଅଛି କାରଣ ଚନ୍ଦ୍ରରେ ବି ଲୋକ ଚନ୍ଦ୍ର ପୃଷ୍ଠରେ ବି ଲୋକ ବସବାସ ସ୍ଥାନ କରିବା ପାଇଁ ଚେଷ୍ଟା କରୁଛନ୍ତି ଆଉ ସେଥିରେ ବି ଆଗକୁ ସେ ହେବ ଏବେ ତାର ଚାଲିଛି ପରିକଳ୍ପନା ସବୁ ବିଜ୍ଞାନ ବୈଜ୍ଞାନିକ ସବୁ ଯାଇକି ସେଥିରେ ନିୟନ୍ତ୍ରଣ କରୁଛନ୍ତି ଆଉ ତାଙ୍କର ବି ଜୀବନ ଅଛି ସେଥିପାଇଁ ତ ଆମେ ବଞ୍ଚିଛୁ ନା ତାଙ୍କ ଜୀବନ ଅଛି ବୋଲି ଆମେ